ଆମର୍ ଅଞ୍ଚଲ୍ର ସବୁ ପ୍ରକାରର ଚାଷ୍ ହେସିଁ ଧାନ୍ ହେସିଁ ଘହମ୍ ହେସିଁ ଗହମ ହେସିଁ ତେରୁଁ ଚାଉଲ୍ ବି ଚାଉଲ୍ ବୋଲି ଧାନ୍ ହେବେ ଆରୁ ଡ଼ାଲ୍ ବି ହେସିଁ ଝୋଟ୍ ଆମର୍ ତ ଦନ୍ତ ନାଇଁ ହୁଏ ନଡ଼ିଆ ହେସିଁ ହଲଦୀ ବି ହେସିଁ ଇଟା ମାନେ ଆମର୍ ଅଞ୍ଚଲ୍ର ପନିପରିବା ଚାଷ୍ ହେସିଁ ଶାଗ୍ ଡ଼ାଲ୍ ମାନେ ଇଟା ହେସିଁ ପହେଲା ଧାନ୍ ବର୍ଷା ଋତୁରେ ହେସିଁ

ଆମର ଇନୁ ଦୁଖେଡ଼୍ ଥା ମାନେ ଦୁଇଥର୍ ତା' ମାନେ ଚାଷ୍ ହେସିଁ ବର୍ଷାକେ ହେସିଁ ଖରାକେ ହେସିଁ ବର୍ଷା ଦିନରଟା ଆମେ ବୋଲୁଛଁ ଶରତିଆ ଖେତ୍ ଆରୁ ଇଟାକୁ କହେସୁଁ ଆମେ କି ଖରାଦିନଟାକୁ କହେସୁଁ ଡ଼ାଲୁଆ ବୋଲିକରି କହେସୁ ଆମେ ଡ଼ାଲୁଆ ଚାଷ୍ ବୋଲିଛୁଁ ଯେ ବର୍ଷାଦିନଟା ହେଉଛେଁ ଉଁ ବର୍ଷା ଋତୁ ସେଟା ବର୍ଷା ଦିନିଆ ଚାଷ୍ଟା ଆରୁ ଖରାଦିନଟା ହେଉଛେଁ ବସନ୍ତ ଋତୁ ବୋଲିକା ତାହାକେ କହେସୁ ଆରୁ ଡ଼ାଲି ଜାତିୟଟା ଇଟା ଶୀତ ଋତୁରେ ପ୍ରାୟେ ହେସିଁ ଆର୍ ଇ ତଇଲଟା ଇଟା ବି ଶୀତ ଆରୁ ଜଡ଼ା ତେଲ୍ ହେଲା ଇଟା ବି ଗୋଟେ ଗଛରେ ବାହାରୁଛି ତେଲ୍ଟେ ତେରୁଁ ନଡ଼ିଆ ତେଲ୍ ହେଲା ସେଟା ବି ଗୁଟେ ନଡ଼ିଆ ଚାଷ୍ ହେସିଁ ଖରାଦିନେ ବି ନଡ଼ିଆ ବି ଫ ଫଲ୍ସି ସବୁ ଚାଷ୍ ତାମାନେ ହେଉଛିଁ